କେନ୍ଦ୍ରାପଡ଼ା ଜିଲ୍ଲାରେ କଳାର ଅନେକ ପ୍ରାଧାନ୍ୟ ରହିଥାଏ ଏଠି ବିଭିନ୍ନ କଳାକାରମାନେ ଜନ୍ମ ନିଅନ୍ତି ପାଲା ଗାୟକମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ ନେଇ ବହୁତ ଆଗକୁ ଯାଇଛନ୍ତି ଆଉ ଇତିହାସରେ ତାଙ୍କର ଅନେକ ମାହାତ୍ମ୍ୟ ରହିଅଛି ଇତିହାସର ପୃଷ୍ଠା ଲେଉଟାଇଲେ ଏହା ଜଣା ପଡ଼ିଥାଏ ସଂସ୍କୃତି କଳାରେ କେନ୍ଦ୍ରାପଡ଼ା ଜିଲ୍ଲା ଅଗ୍ରଗଣ୍ୟ ଅଟେ ଏହି ଜିଲ୍ଲାରେ ଅନେକ କଳା ସଂସ୍କୃତି ହୋଇଥାଏ